ଆଜ୍ଞା ଆପଣଙ୍କ ହୋଟେଲରେ କ'ଣ କ'ଣ ସବୁ ଖାଇବା ଅଛି ଭଲ ଖାଦ୍ୟ କ'ଣ ଅଛି ଆଉ ମୁଁ ଶୁଣିଛି ଯେ ଆପଣଙ୍କ ହୋଟେଲରେ ପତ୍ର ପୋଡ଼ା ଚିକେନ ପ୍ରସିଦ୍ଧ ସେହିଥିରୁ ଆପଣ ଯଦି ପ୍ଲେଟ ଗୋଟିଏ ପ୍ଲେଟ ଦିଅନ୍ତେ ଆଉ ମୁଁ ଖୁସି ହୁଅନ୍ତି